ମୋତେ ଟ୍ରକରେ ଟ୍ରେକରେ ବୁଲିବା ପାଇଁ ଭଲ ଲାଗେ ସେଇଠି ଯେତିକ ମାନେ ଯେମିତି ସମୁଦ୍ର ବେଳାଭୂମି ହଉ ସେଇଠି ଥିବା ସବୁ ଗାର୍ଡ଼େନ ଫୁଲ ବଗିଚା ମାନେ ବିଭିନ୍ନ ପ୍ରକାରର ମୂର୍ତ୍ତି ସେମାନଙ୍କ ସହିତ ସେଲ୍ଫି ନବା ପାଇଁ ଭଲ ଲାଗେ ସେଇଠି ଯେ ଯେତିକ ମାନେ ଯେମିତି ଗୋଟେ ସାପ ହଉ କିମ୍ବା ବାଘ ହଉ ଏମିତିକି ସମୁଦ୍ରରେ ଥିବା କଙ୍କଡ଼ା ମାନଙ୍କୁ ସେମାନେ ସେ ସମୁଦ୍ର ବେଳା ଭୂମିରେ ଥିବା କଙ୍କଡ଼ା ମାନଙ୍କ ସହିତ ସେଇଠି ଫଟୋ ଉଠେଇବା ପାଇଁ ଭଲ ଲାଗେ ସେ ସେ ସେଇଠୁ ଆସିକି ଘର ପାଖରେ ମୁଁ ଇନଷ୍ଟାଗ୍ରାମ୍ ଫେସବୁ୍କ୍ ହ୍ବାଟସପ୍ ଏଥିରେ ଫଟୋ ପୋଷ୍ଟ୍ କରିବା ପାଇଁ ଭଲ ଲାଗେ ସାଙ୍ଗ ମାନଙ୍କ ପାଖକୁ ପଠେଇବା ପାଇଁ ଭଲ ଲାଗେ ଫଟୋ